ଆମର୍ ଘର୍ ଆପ୍ ଚାରି ଆଡ଼କେ ସଫା ରଖ୍ ବା ଲାଗି ଆମେ ମେନ୍ କରି ଯେନ୍ ବାହାରେ ହଉଛି ଘାଁସ୍ ସବୁକେ ସଫା କରୁଚୁଁ ଯେମ୍ତି ଲାଗିକି କେହି ମଇଲା ମୂଲି ନା ପକାବେ ସଫା ନାଇଁ ରଖିଲେ ବହୁଟେ କାରଣ ହଉଛି ଯେନ୍ତା କି ସାଁପ୍ କଣ୍ଟିଆ ଡୁଗୁବେ ଯେନ୍ତା ହଉଛେ ଗୁଞ୍ଜା ହେବେ ମାଛି ହେବେ ଏନ୍ତା ହେଲେ ଆମର୍ ପେରିବେଶ୍ ଟା ପୁରା ଅଞ୍ଚଲ୍ ଟା ଖରାପ୍ ହେଇ ଯାଉଛି ସ୍ଵଚ୍ଛ ରଖ୍ ମା ବେଲେ ସେଇଟା କେ ଭଲ୍ ପ୍ରତି ସଫା ରଖ୍ ମା ଆମେ ସେତେ ନିରୋଗୀ ରହେମା ନିରୋଗୀ ନ ରହିଲେ ଡେଲି ଡେଲି ମଶା ହେଉଥିବା ବେଲେ ଲୋକ୍ କୁ ଜ୍ଵର୍ ହେବା ମ୍ୟାଲେରିଆ ହେବା ତାପରେ ସାଁପ୍ କଣ୍ଟିଆରା ଆକି ଶୁଇ ଥିବେ ଲୋକ୍ ମାନେ କେନ୍ ସଫା ନଥିଲେ ସେନୁ ପଲେଇ ଆଇବେ ସାଁପ୍ କଣ୍ଟିଆ ବି କାହାକେ ଚାବି ଦେଲେ ସେ ଲୋକ୍ ମରିବି ଯିବା ସଫା ରଖ୍ ବା ଟା ବହୁତ୍ ଜରୁରୀ ହେ ଏନ୍ ନିଜେ ପହେଲା ସଫା ନାଇଁ ହେଲେ ଆକ୍ ପାକ୍ କେ ସଫା ନାଇଁ କରିକି ନିଜେ ଭଲ୍ ଏକା ରହିଲେ ଆଖର୍ ପାଖର୍ ସବୁ ଜିନିଷ୍ କେ ଗଛ କୁ ଯେନ୍ତା ଖରାପ୍ ଟା ସେଇଟା କାଟି ଦେଇ କରି ଲୋଟା ଲୁଟି ସବୁ ଘିଚି ଦେଇ କରି ସଫା ରଖ୍ ମା ବେଲେ ଆମର୍ ଟା ଅଞ୍ଚଲ୍ ସୁସ୍ଥ ରହିବା ସ୍ଵଚ୍ଛ ରହିବା ତ ଆମେ ବି ସ୍ଵଚ୍ଛ ରହିମା